ମୁଁ କହୁଥିଲି କି ନୀଳଗିରିରୁ ଆକ୍ଚୁଆଲି ମୋର କିଛି ଫର୍ଣ୍ଣିଚର୍ ଦରକାର ଥିଲା ମାନେ ମୋର ଗୋଟେ ଏସି ଦରକାର ଥିଲା ଆଉ ଏସି ଏସିଟା ମାନେ କ୍ୱାଲିଟି ଭଲଥିବା ଦରକାର ତାର ସାମ୍ସଙ୍ଗ୍ କମ୍ପାନୀ ହେଇଥିବା ଦରକାର ସେ କୁଲିଂ କାପାସିଟି ଥିବା ଦରକାର ଅଛି ତ ଆପଣଙ୍କ ଦୋକାନରେ ତ କେତେ ଟାଇମ୍ ଲାଗିବ ମାନେ ଅର୍ଡ଼ର୍ ଦିଅନ୍ତୁ ଆପଣ ହଁ ଆଜ୍ଞା ଆପଣ ଟିକେ ଚେଷ୍ଟା କରନ୍ତୁ ଦରକାର ଥିଲାନା ଆଜ୍ଞା ଆଉ ଆପଣଙ୍କ ପାଖରେ ଅଛିନା ବକ୍ସ ଖଟ ସେ ଚିତ୍ର ହେଲେ କେତେ ଭିତରେ ପଡ଼ିବ କେଉଁ ଡିଜାଇନ୍ର ମାନେ ଡିଜାଇନ୍ଟା ଟିକେ ମାନେ ଖଟଟା ଟିକେ ଓସାର ହେଇଥିବ ଆଉ ଟିକେ ଫୁଲ ଫୁଲ ଭଲ କାମହେଇଥିବ ମାନେ ଦେଖିବାକୁ ଟିକେ ସୁନ୍ଦର ଲାଗୁଥିବ ଅଠତିରିଶି ହଜାର ଆପଣଙ୍କ ପାଖରେ ସଫିସେଣ୍ଟ ଅଛିନା ଅର୍ଡ଼ର୍ ଦେବେ ଆପଣ ଆଜ୍ଞା ତା'ହେଲେ ତ ଆଜ୍ଞା ଆକ୍ଚୁଆଲି ଗୋଟେ ବାହାଘର ଥିଲାନା ସେଥିପାଇଁ ଟିକେ ଜଲଦି ଆଉ ଆଜ୍ଞା ଟିକେ ଚେଷ୍ଟା କରନ୍ତୁ ତା'ହେଲେ ତ ଆପଣଙ୍କ ପାଖରେ ଗଡ଼ରେଜ୍ ଥିବ ଗଡ଼ରେଜ୍ ତ ମାନେ ମିରର୍ ଫିଟିଂବାଲା ନା ଏମିତି ସରିଯାଇଛି ତ ମାନେ ସିଙ୍ଗିଲ୍ ମିଳିବନି ନା କେବଳ ଟୁ ଟାୱାରବାଲା ଗଡ଼ରେଜ୍ ସିମ୍ପୁଲ୍ ଥିବ ଟିକେ ସିମ୍ପୁଲ୍ ଥିବ ନାହିଁ ହଉ ତା'ହେଲେ ଆମେ ଏଥର ଯିବା ଆପଣଙ୍କ ଦୋକାନକୁ ଆପଣ ଦୋକାନଟା କେଉଁଠି

ହଁ ଆମ ଘର ତ ସେଇ ନୀଳପରି ନୀଳଗିରି ସାଇଡ଼୍ରେ ନା ହଉଦେଖିଆ ଆଉ ଆଜ୍ଞା ଆପଣ ଟିକେ ମାନେ ଖଟ ଆଉ ଏସିଟା ଟିକେ ମାନେ ଆପ୍ଲାଇ କରିକି ରଖିଥାନ୍ତୁ ଆମେ ଆଉ ପନ୍ଦର କୋଡ଼ିଏ ଦିନ ଭିତରେ ଆପଣଙ୍କୁ ଫୋନ୍ କରିବୁ ଆଉ ଯେ ଡ୍ରେସିଂ ଟେବୁଲ୍ ତ ଥିବ କେଉଁ ମଡ଼େଲ୍ ମାନେ ତାର ମିରର୍ଟା ଟିକେ ଲମ୍ବାଥିବ ଆଉ ମାନେ ଷ୍ଟାଇଲିସ୍ ଥିବା ଦରକାର ତା ସାଇଡ଼ରେ ମାନେ କିଛି ଜିନଷ ରଖିବା ପାଇଁ ଷ୍ଟାଇଲ ଦରକାର ଆହୁରି ମାନେ ଡ୍ରୟାର ଥିବ ତା ସାଇଡ଼ର ଫୁଲମୁଲ ଟିକେ କରାହେଇଥିବ ହାତ ବଢ଼େଇଛି

ଆଜ୍ଞା ହଉ ଆପଣଙ୍କ ଦୋକାନରେ ଆଉ କ'ଣ କ'ଣ ଅଛି ମାନେ ବାହାଘର ସାମଗ୍ରୀ ପାଇଁ ୱାଶିଂ ମେସିନ୍ର କ୍ୱାଲିଟି କ'ଣ କ'ଣ ମାନେ କେଉଁ କମ୍ପାନୀର ଅଛି ଏଲ ଜି କମ୍ପାନୀର ହଉ ତା'ହେଲେ ଆପଣ ହଁ ବାଜାଜ ଜୀର ଅଛିନା ଗ୍ରାଇଣ୍ଡର ହେଇକା ଆଜ୍ଞା ହଁ ମୋତେ ତା'ହେଲେ ଗୋଟେ ଗୋଟେ ଦେବେ ବାଜାଜ ଜୀର ଆଉ କେବଳ ୱାଶିଂ ମେସିନ୍ ଏଲ ଜି କମ୍ପାନୀର ଦେଇଦେବେ ବାହାଘର ପାଇଁ ଟିକେ ସପିଂ କରାହେଉଛି ତ ସେଥିପାଇଁ ଦରକାର ଅଛି ଆମର ଆଉ ଫ୍ରିଜ୍ ଅଛି ନା ଏଲ ଜି କମ୍ପାନୀର କେତେ ଷ୍ଟାରବାଲା ଅତିବେଶୀରେ ତିନ୍ଟା କି ଚାର୍ଟା ଷ୍ଟାର ଥିଲେ ନେଇଥାନ୍ତି ଆଉ ହଁ ମଗାଇବେ ଯେ କିନ୍ତୁ ମାନେ ଦୁଇଟା ଡୋରବାଲା କରିବେ ଗୋଟେ ଛୋଟ ଡୋର ଉପରେ ଥିବ ଆଉ ଗୋଟେ ତଳେ ଦୁଇଟା ଆଜ୍ଞା ଠିକ୍ ହେଇଯିବ ଆଉ ଆଉ ଗ୍ରାଇଣ୍ଡର୍

ଆଜ୍ଞା ଲେଖନ୍ତୁ ଲେଖନ୍ତୁ ଗୋଟେହେଲା ବକ୍ସ ଫିଟିଂ ଖଟ ଡ୍ରେସିଂ ଟେବୁଲ୍ ଗୋଟେ ଗଡ଼ରେଜ୍ ଆଉ ଏଲ ଜି କମ୍ପାନୀର ୱାଶିଂ ମେସିନ୍ ଆଉ ଗୋଟେହେଲା ଏସି ବାଜାଜ କମ୍ପାନୀର ଆଜ୍ଞା ଆଜ୍ଞା ମାନେ କୁଲିଂ କାପାସିଟିଟା ଟିକେ ଥିବା ଦରକାର

ଆଜ୍ଞା ଆଜ୍ଞା ମୁଁ ଟିକେ କହିସାରେ ଟିକେ ପଚାରିକି କହିତେ ପଡ଼ିବନା ଆପଣ ଟିକେ ଲେଖି ଦିଅନ୍ତୁ ତା'ପରେ ଯାହାହେବ ଆପଣ ନେଇଆସିବେ ହଉ ତା'ହେଲେ ରଖୁଛି